ହଁ ମୁଁ କଳା ପ୍ରଦର୍ଶନୀ ଦେଖିବାକୁ ଯାଇଥିଲି ଆମ ବାଲେଶ୍ୱରରେ ଏକ୍ସପୋ ପଡ଼େ ଯୋଉଠି କି ସମସ୍ତ ପ୍ରାୟତଃ ଲୋକ ବୁଲିବାକୁ ଯାଆନ୍ତି ସେଠି ବହୁତ ପ୍ରକାର ଜିନିଷ ସାମଗ୍ରୀ ମଧ୍ୟ ବିକ୍ରି ହୁଏ ସେଠି ଅନେକ ସିଙ୍ଗର୍ମାନେ ଆକ୍ଟର୍ମାନେ ଆସନ୍ତି ନିଜର କଳା ପ୍ରଦର୍ଶନୀକୁ ସେଠାରେ ଦେଖାନ୍ତି ଗୀତ ଗାଆନ୍ତି ନାଚନ୍ତି ସେଠାରେ ଭଲ ଭଲ ଜିନିଷ ବିକ୍ରି ହୋଇଥାଏ ଖାଇ ଖାଦ୍ୟ ସାମଗ୍ରୀ ଆଦି ବି ଭଲ ଭଲ ମିଳିଥାଏ ଆମ ନୀଳଗିରିରେ ମଧ୍ୟ ନୀଳଗିରିରେ ମଧ୍ୟ ଫ୍ୟାଟ୍ ଲସ୍ ୟୁଥ୍ ଫେଷ୍ଚ ସ୍ୱର୍ଣ୍ଣଚୂଡ଼ ଯୁବକ ମହୋତ୍ସବ ଭଳି କେତେକ ଇଭେଣ୍ଟରେ ଅନ୍ୟମାନେ ଅନ୍ୟ ସ୍ଥାନରୁ ଲୋକମାନେ ବା ଆକ୍ଟର୍ କି ସିଙ୍ଗର୍ମାନେ ଆସି ସେଠାରେ ନିଜର କଳା ପ୍ରଦର୍ଶନୀକୁ ଦେଖେଇ ଥାଆନ୍ତି ନାଚି ଥାଅନ୍ତି ତିନି ଦିନ ଧରି ପ୍ରୋଗାମ୍ ହୁଏ ସେଠାରେ ବହୁତ ଲୋକ ଆସନ୍ତି ବୁଲିବାପାଇଁ ବହୁ ଜିନିଷ ମଧ୍ୟ କିଣନ୍ତି ଅନ ବହୁତ ଅଲଗା ଅଲଗା ସ୍ଥାନରୁ ଲୋକମାନେ ଆସିକି ମଧ୍ୟ ଆସିକି ମଧ୍ୟ ତାଙ୍କର ନିଜର କଳା ପ୍ରଦର୍ଶନୀକୁ ମଧ୍ୟ ଦେଖେଇ ଥାଆନ୍ତି କିଛି ଜିନିଷ ବନେଇକି ଆଣି ଥାଆନ୍ତି ଯୋଉ ଗୁଡ଼ାକି ସମସ୍ତଙ୍କର ପସନ୍ଦ ହୁଏ ସେମାନେ ମଧ୍ୟ କିଣିଥାନ୍ତି ଦେଖିଥାଆନ୍ତି ସେଠାରେ ବହୁତ ଭଲ ଭଲ ଖାଇବା ବିକ୍ରି ମଧ୍ୟ ହୋଇଥାଏ ଭଲ ଭଲ ଟେଷ୍ଟି ଜିନିଷ ବି ମଧ୍ୟ ମିଳିଥାଏ ଯାହା ସମସ୍ତ ଲୋକଙ୍କୁ ଆଟ୍ରାକ୍ଟ ବି କରେ ଲୋକମାନେ ଆଗ୍ରହର ସହିତ ଯାଆନ୍ତି ବୁଲନ୍ତି ଲୋକମାନଙ୍କର ଲୋକମାନଙ୍କର କଳା ପ୍ରଦର୍ଶନୀକୁ ଦେଖନ୍ତି ଭଲ ଭଲ ଲାଗେ ଯାହା ସେଠାରେ ଗୋଟେ ସେଲ୍ଫି ପଏଣ୍ଟ ବହୁତ ଲାେକ ସେଠାରେ ଫୋଟୋ ମଧ୍ୟ ଉଠାନ୍ତି ଉଠଉଥିଲେ ଏମିତି ଖେଳନା ଝୁଲିବାପାଇଁ ଜିନିଷ ଜିନିଷ ସବୁ ଥାଏ ଯେଉଁଥିପାଇଁ ସମସ୍ତେ ସେଥିରେ ଖେଳନ୍ତି ଛୁଆମାନେ ବହୁତ ଖୁସି ହୁଅନ୍ତି ଖେଳନ୍ତି ଭଲ ଲାଗେ ସ୍ଥାନୀୟ ପ୍ରଦର୍ଶନୀ ଦେଖିବାପାଇଁ ପ୍ରାୟତଃ ସ୍ଥାନ ପାଖାପାଖି ଲୋକ ମଧ୍ୟ ଯାଆନ୍ତି ଦେଖିବା ଦେଖିବାପାଇଁ ଅଲଗା ମାନେ ଅନ୍ୟତ୍ର ଲୋକ ଦୂର ଦୂରାନ୍ତରୁ ଲୋକ ମଧ୍ୟ ଆସିକି ଦେଖନ୍ତି ଦେଖିକି ଯାଆନ୍ତି ରାତିରେ ହୋଇଥାଏ ସମସ୍ତ ଲୋକମାନେ ମଧ୍ୟ ସେଥିରେ ଦେଖନ୍ତି ଖାଆନ୍ତି ମୁଁ ସେଠି ସେଠି କାନଫୁଲ ଚୁଡ଼ି ଡ୍ରେସ୍ ଖାଇବା ଜିନିଷ ଏମିତି ବହୁ ପ୍ରକାର ଜିନିଷ ବିକ୍ରି ହୁଏ ସେଲ୍ଫି ପଏଣ୍ଟମାନେ ଥାଏ ସେଲ୍ଫି ପଏଣ୍ଟ ହେରିକା ଥାଏ ଯୋଉଠି ସମସ୍ତ ଲୋକମାନେ ତାଙ୍କର ଫୋଟୋ ଉଠାନ୍ତି ନାତ ଗୀତ ହୁଏ ବହୁତ ରାତିରେ